କୃଷକମାନେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ସେମାନଙ୍କ ପଶୁମାନଙ୍କୁ ସୁରକ୍ଷିତ ରଖିବା ନିଶ୍ଚିତ ସେମାନଙ୍କୁ ସୁରକ୍ଷିତ ରଖିଲେ କୌଣସି ପ୍ରକାରର ରୋଗ ଆକ୍ରମଣ କରିନଥାଏ ଏହା ଗୁହାଳକୁ ପରିଷ୍କାର ପରିଚ୍ଛନ୍ନତା ରଖି ଆଖ ପାଖରେ ଆବର୍ଜନା ନକରି ସବୁବେଳେ ଚାରି ପାର୍ଶ୍ୱରେ ସମନ୍ଵୟ କରି ପଶୁମାନଙ୍କୁ ଠିକ୍ ସମୟରେ ଟୀକା ଦେବା ଏକ ସମୟର ହେବା ତା'ର କ'ଣ ଆବଶ୍ୟକ ବୁଝିବା ଖାଇବା ପାଇଁ ଦାନା ଦେବା ସହିତ ପଶୁ ଚିକିତ୍ସା କେନ୍ଦ୍ରରେ ଯୋଗାଯୋଗ କରି ମାସକରେ ଥରେ ଡ଼ାକ୍ତରଖାନାକୁ ନେଇ ଦେଖେଇବା ଆବଶ୍ୟକତା ଏହା ସହିତ ତା'ର ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନତା କରି ସବୁବେଳେ ଯତ୍ନବାନ୍ ହେବା ଦରକାର ତା'ର ରହିବା ପାଇଁ ଗୋଟିଏ ଭେଣ୍ଟିଲେସନ୍ ପାଇଁ ଜାଗା ଛାଡ଼ିବା ଆବଶ୍ୟକ ସମସ୍ତ ରକ୍ଷା କରି ହ୍ରାସ ପାଇବା ପାଇଁ ଚେଷ୍ଟା କରିବା ବାଧ୍ୟତାମୂଲକ